ଆମେ ଆମେ ଗୀତ ଗାଇବା ସମୟରେ ଆମର ବ୍ୟାଣ୍ଡ କିମ୍ବା ସାଥିୀମାନଙ୍କ ସହିତ ଆମର ସମ୍ପର୍କ ଠିକ୍ ଥିବା ଦରକାର କାହିଁକିନା ଆମେ ଗୀତ ଗାଇଲା ସମୟରେ ତାଙ୍କର ତାଙ୍କର ବାଦ୍ୟ ଗୁଡ଼ିକ ଠିକ୍ ତାଳରେ ବା ବାଜୁଥିବ ଏବଂ ନୃତ୍ୟ ନୃତ୍ୟକାରୀମାନେ ଠିକ୍ ଭାବରେ ଗୀତ ସହିତ ତାଳ ପକେଇ ନୃତ୍ୟ କରୁଥିବେ ଏବଂ ଗୀତ ସହିତ ବାଦ୍ୟ ଏବଂ ନୃତ୍ୟର ସମ୍ପର୍କ ଏକ ମଧୁର ମଧୁରମୟ ସମ୍ପର୍କ ଥିବ ଯାହାକି ଲୋକେ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ପଡ଼ୁଥିବେ ଏବଂ ତାହା ଦେଖିବାକୁ ଗୋଟେ ଆଶ୍ଚର୍ଯ୍ୟ ଚକିତ ନୃତ୍ୟ ଲାଗୁଥିବ